ଢେଙ୍କାନାଳ ଜିଲ୍ଲାରେ ଲୋକପ୍ରିୟ କିଛି ସାଧାରଣ ପାରମ୍ପାରିକ ଖାଦ୍ୟ ହେଉଛି ପ୍ରସିଦ୍ଧ ବରା ଆଉ ଇଟିଲି ପ୍ରସିଦ୍ଧ ବରା ଆମର ବିରି ସୁଜିକି ମିଶେଇକି ତାକୁ ଶୀଳରେ ବଟାଯାଇ ତେଲରେ ଛଣା ଯାଇଥାଏ ତା'ପରେ ଲୋକମାନଙ୍କୁ ବିକ୍ରି କରାଯାଏ ଆଉ ଇଟିଲି ଆମର ଚାଉଳ ବିରି ଦ୍ୱାରା ତାକୁ ବଟାଯାଇଥାଏ ବଟାଯାଇକି ତାକୁ ଇଟିଲି ଛାଞ୍ଚରେ ତାକୁ ସଜାଡ଼ିକି ରଖାଯାଇଥାଏ ଓ ତାକୁ ତଳୁ ନିଆଁ ଲଗାଇ ତାକୁ ଗରମ କରି ସେ ବାମ୍ଫରେ ସେ ଜିନିଷ ହୋଇଯାଏ ଇଟିଲି ହୋଇଯାଏ ତାପରେ ତାକୁ ବାହାର କରି ଲୋକମାନଙ୍କୁ ବିକ୍ରି କରାଯାଇଥାଏ ଏହା ହେଉଛି ଆମ ଢେଙ୍କାନାଳ ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ଯାହାକି ଆମେ ଖାଉ ଆମକୁ ବହୁତ ଭଲ ଲାଗେ